ଓଡ଼ିଆ ଭାଷାକେ ଲୋକ୍ ନାଇ ଜାନ୍ବାର୍ ଇ ଓଡ଼ିଆ ଓଡ଼ିଆ ଓଡ଼ିଆ ଯେନ୍ ଦେଶ୍ରେ ଯେନ୍ ଭାଷା ଆମର୍ ଦେଶ୍ରେ ଓଡ଼ିଆ ଯେ ଓଡ଼ିଆ ଭାଷା ଆରୁ ହିନ୍ଦୀ ରାଜ୍ୟରେ ହିନ୍ଦୀ ଭାଷା ଅଂରେଜି ରାଜ୍ୟରେ ଅଂରେଜି ଭାଷା ହେଲେ ଓଡ଼ିଆ ଭାଷା ମୁଇଁ ବି ଗୁଟେ ବାହାର୍ ଦେଶ୍ନୁ ଇ ଇନ୍କେ ଆସିଛେ ମୁଇଁ ମୁଇଁ ବି ଓଡ଼ିଆ ଲେଖ୍ବା କେ ମତେ ଭଲ୍ ଲାଗୁଛେ ମୁଇଁ ବି ଏବେ ଓଡ଼ିଆ ଲେଖି ଜାନ୍ଲି ନେ ଟିକେ ସବୁ ଜାନ୍ଲି ଲେଖି ପଢ଼ି ବି ଜାନ୍ଲିନେ ପଢ଼୍ବା କେ ଖୋବ୍ ଭଲ୍ ଲାଗ୍ଲେ ମୁଇଁ କିଛି ଓଡ଼ିଆ ବିଷୟରେ ଏକା ନାଇ ଜାନି ଥାଇ ଏବେ ଆସି କିନା ଇନେ ମୁଇଁ ଓଡ଼ିଆ ବିଷୟରେ ବି ଜାନ୍ଲି ଓଡ଼ିଆ ଭାଷାର ଓଡ଼ିଆ ଭାଷାକେ ବି ଜାନ୍ଲି ଓଡ଼ିଆର ଅର୍ଥର ବି ଜାନ୍ଲି ଅର୍ଥକେ ବି ଜାନ୍ଲି ଆର୍ ଓଡ଼ିଆ ଲେଖ୍ବା କେ ଜାନ୍ଲି ଚେଷ୍ଟା କଲେ ସବୁ କିଛି ହେଇ ପାର୍ବା ଚେଷ୍ଟା ଏକା ଚେଷ୍ଟା ଏକା ସବ୍କର୍ ନୁ ବଡ଼୍ ଆମେ ନିଜେ ସବୁ କରିପାର୍ମୁ ବୋଲିକରି ତମେ ଆଗ୍କେ ହେବ ବେଲେ ଇଟା ସବୁ କିଛି କରିପାର୍ବ